ସାଧାରଣତଃ ସାର୍ ଆପଣମାନେ ଜାଣି ଥିବେ ଯେ ଆମ ଚାଷ କଲାବେଳେ ବହୁତ ପଶୁ ପକ୍ଷୀ ଯାକ ନିକେ ଆମ ଧାନ ଫସଲ ଯାକ ଆମ ମେନ୍ ଆମର ଯେଉଁ ମେନ୍ ଚାଷଟା ହେଉଛି ଧାନ ତ ଧାନ ଖାଇବା ପାଇଁ ନିକେ ଆପଣ ହେଇଗଲା ଏବେ ପକ୍ଷୀ ଯାକ ହେଉଛନ୍ତି ଧାନ ଯାକ ଖାଇ ଯାଉଛନ୍ତି ତ ଘରେ ଘରେ ପଶୁପାଳନ ଚାଷ କରୁଛନ୍ତି ଯେମିତି କି ଗାଇ ବଳଦ ଯାକ ଚାଷ କରିଛନ୍ତି ସେମାନଙ୍କୁ ସେମାନେ ଛାଡ଼ି ଦଉଛନ୍ତି ତ ସେମାନେ ଆସି କି ଆମ ଚାଷକୁ ନଷ୍ଟ କରୁଛନ୍ତି କିନ୍ତୁ ମେନ୍ ଆଜିକାଲି ଆମ କଳାହାଣ୍ଡି ଆଉ କୋରାପୁଟ୍ ତା'ପରେ ମାଲକାନଗିରି ଏରିଆରେ ଦେଖିବେ ମାନେ ହାତୀ ଫାତୀ ଜାଗା ଅଛନ୍ତି ସେମାନେ ସିଜିନ୍ ସିଜିନ୍ ୱାଇଜ୍ ଆସୁଛନ୍ତି ଖଇ ମାନେ ଶୀତଦିନରେ ଏବଂ ଆସି କିନା ଆନ ଫସଲ ଯାକ ସବୁ ମାଡ଼ା ମାଡ଼ି ମୁଡ଼ା ଦଉଛନ୍ତି ଅଧା ଖାଇ ଦଉଛନ୍ତି ନଷ୍ଟ କରି ଦଉଛନ୍ତି ଇଭିନ୍କି ଆପଣ ବିଶ୍ୱାସ କରିପାରିବେନି ସାର୍ ଲୋକମାନଙ୍କ ମଧ୍ୟ ମାରି ଦଉଛନ୍ତି ସେମାନେ ତ ଏମିତି ଜାଗା ଆମର ନଷ୍ଟ ହେଉଛି କୃଷକ ଫସଲ ନଷ୍ଟ ହେବା ସହ ସହ ତାଙ୍କ ଧନ ମାନେ ତାଙ୍କ ଜୀବନ ବି ନଷ୍ଟ ହେଉଛି ତ ଏଇଟାକୁ ଭାରତ ସରକାର ଦ୍ୱାରା ମୋର ଅନୁରୋଧ ଯେ ଏମାନେ ଯେଉଁ ଫରେଷ୍ଟର୍ ଡିପାର୍ଟମେଣ୍ଟ୍ ଯେଉଁ ଅଛନ୍ତି ତାଙ୍କୁ ଟିକେ ଭଲ ହବ ଅବଶୋଚନ କଲେ ସେମାନେ ଟିକେ ଭଲ କାମ କରି ପାରିବେ ଆମେ ଟିକେ ବଞ୍ଚିତ ହେବୁ ସେଥିରୁ